ସରକାର କେବଳ ନାକୁ ମାତ୍ର ଫାଇଭ୍ ଟି ଫାଇଭ୍ ଟି ଚଲେଇଛନ୍ତି କିନ୍ତୁ ବର୍ତ ଆଗୁରୁ ଯାହା ଡ଼ାକ୍ତରଖାନାରେ ଡ଼ାକ୍ତରମାନେ କରୁଥିଲେ କର୍ମଚାରୀମାନେ କରୁଥିଲେ ବର୍ତ୍ତମାନ ସମୟରେ ମଧ୍ୟ ସେୟା ହିଁ ଚାଲିଛି ବେଶୀ ତ ବେଶୀରୁ ବେଶୀ ଡ଼ାକ୍ତରମାନେ କେବଳ ସରକାରୀ ଡ଼ାକ୍ତରଖାନାରେ ବହୁତ ହିଁ କମ୍ ସମୟ ଦଶ ମିନିଟ୍ ଖଣ୍ଡେ ରହି ରୋଗୀମାନଙ୍କୁ ଦେଖି ପ୍ରାଇଭେଟ୍ରେ ଚାଲିଯାଉଛନ୍ତି ସେମାନେ ପ୍ରାଇଭେଟ୍ରେ ବେଶୀ ସମୟ କାଟୁଚନ୍ତି କିନ୍ତୁ ସରକାରୀ କର୍ମଚାରୀମାନେ ସରକାରଙ୍କ ଡ଼ାକ୍ତରଖାନାରେ ରୋଗୀମାନଙ୍କୁ ବହୁତ ହିଁ ଅବହେଳା କରୁଛନ୍ତି